ପାଳିତ ପଶୁ ହେଉଛି ଗୋଟେ ଗାଈ ସେହି ଗାଈ ଓ ମୋ ମଧ୍ୟରେ ବହୁତ ନିବିଡ଼ ସମ୍ପର୍କ ରହିଛି ମୁଁ ତାର ପାଳନ ପୋଷଣ କରିଥାଏ ଏବଂ ତା ତାର ବସବାସ କରିବାକୁ ବହୁତ ସୁନ୍ଦର ଗୁହାଳ ଗୋଟେ ମଧ୍ୟ ନିର୍ମାଣ କରିଛୁ ତାହାକୁ ଖାଇବା ପିଇବା ପାଇଁ ସବୁ ଦେଇଥାଉ ତାକୁ ଖାଇବାକୁ ଘାସ ଏବଂ ପିଇବାକୁ ପାଣି କ୍ଷୀର ମଧ୍ୟ ଦେଇଥାଉ ସେ ବହୁତ ଭଲରେ ମୋ ସହିତ ମିଶିଥାଏ ଏବଂ ବହୁତ ଭଲରେ ମୋ ସହିତ ବ୍ୟବହାର କରିଥାଏ କୌଣସି ନା କୌଣସି ସେମିତି ବ୍ୟବହାର କରେ ନାହିଁ ଯେମିତିକି ସେଇଟାକୁ ଦେଖି କେଉଁ ଛୁଆ ଡରିଯିବ ସେ ବହୁତ ଭଲ ଭାବରେ ବ୍ୟବହାର କରିଥାଏ ଏବଂ ତାର ଯତ୍ନ ମୁଁ ଭଲସେ ନେଇଥାଏ ତାକୁ ମୁଁ ସବୁବେଳେ ସଫାସୁତୁରା ରଖିବାକୁ ଚେଷ୍ଟା କରେ ଏବଂ ବହୁତ ସଫାରେ ମୁଁ ରଖିଥାଏ ଏବଂ ସେ ମଧ୍ୟ ବହୁତ ସ୍ନେହ ଆଦରରେ ବଢ଼ୁଥିବାରୁ ସମସ୍ତଙ୍କ ପାଖରେ ସେ ଗେହ୍ଲା ପରି ବ୍ୟବହାର କରେ ଏବଂ ସବୁବେଳେ ସେ ସଫାସୁତୁରା ରହିଥାଏ ଏବଂ ତାର ଯତ୍ନ ନେଇଥାଉ ମୋର ପ୍ରିୟ ପଶୁ ହେଉଛି ସେହି ଗାଈ